ଏହି ଅଞ୍ଚଳର ସ୍ଥାନୀୟ ଲୋକଗୀତ ହେଲା ପାଲା ଓ ଦାଶକାଠିଆ ଆଗ ସମୟରେ ପାଲା ଆଉ ଦାଶକାଠିଆ ଲୋକମାନେ ଶୁଣୁଥିଲେ ସେଥିରେ କିଛି ଶିକ୍ଷଣୀୟ ଓ ଆଧ୍ୟାତ୍ମିକ ଘଟଣାକୁ ନେଇକି ପରିବେଷଣ କରାଯାଉଥିଲା ଆଜିକାଲି ସେସବୁ ଆମର ଲୋପ ପାଇଗଲାଣି ଆଉ ସେସବୁ ଏଇଠି ହେଉନି କିନ୍ତୁ କେତେଟା ସ୍ଥାନରେ ଆମ ଅଞ୍ଚଳରେ ଏହିସବୁ ପାଲା ଆଉ ଦାଶକାଠିଆ କରାଯାଉଛି ଏହି ଲୋକଗୀତ ଗୁଡ଼ିକୁ ଶୁଣିବାପାଇଁ ବହୁତ ଲୋକ ବହୁତ ଖୁସି ହୁଅନ୍ତି